ଆମ ଜିଲ୍ଲାରେ ଅନେକ ଗୋଷ୍ଠୀ ସଂଗଠନ ଗଢ଼ାଯାଇଛି ଏବଂ ଏହି ଗୋଷ୍ଠୀ ସଂଗଠନ ଗୁଡ଼ିକ ଅନେକ ପର୍ବପର୍ବାଣିରେ ଯେପରି କୁମାର ପୂର୍ଣ୍ଣିମା ହେଉ ନୂଆଖାଇ ହେଉ ରଜ ହେଉ ଏଥିରେ ଅନେକ ସହଯୋଗ ପ୍ରଦାନ କରିଥାନ୍ତି ହୋଲି ପର୍ବ ହେଉ ରଜ ପର୍ବ ହେଉ ଏଥିରେ ଅନେକ ସାହାଯ୍ୟ କରିଥାନ୍ତି କିମ୍ବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେଲେ ମଧ୍ୟ ଏଥିରେ ସାହାଯ୍ୟ କରିଥାନ୍ତି କୌଣସି କାର୍ଯ୍ୟକ୍ରମ ହେଲେ ଗୋଷ୍ଠୀଟି ର ନିଜ ପିଲାମାନେ ଯେତେ ଅଛନ୍ତି ତାକୁ ନେଇ ଅନେକ କାର୍ଯ୍ୟକ୍ରମ ସାଧନା ହୋଇଥାଏ ତେଣୁ ଏହି ଗୋଷ୍ଠୀଟି ଅନେକ ସାହାଯ୍ୟ କରିଥାଏ ଯେପରି କୁମାର ପୂର୍ଣ୍ଣିମା ନୂଆଖାଇ ରଜ ଇତ୍ୟାଦିରେ ଅନେକ ସାହାଯ୍ୟ ପ୍ରଦାନ କରିଥାଏ ଏବଂ ଏହା ଆମ ଜିଲ୍ଲାରେ ଅନେକ ପ୍ରସିଦ୍ଧ